ଆଦିବାସୀ ବେଲେ ଯେନଟା ଜଙ୍ଗଲ୍ ପାଖେ ପାଖେ ରହୁଛନ୍ ହେମାନେ ଆଉ ତାହାକୁଁ ସୁବିଧା ବି ମିଲିଛେ ବହୁତଟେ ଚାଷ୍ କରବାର୍ ଲାଗି ମିଲ୍ ଫ୍ୟାକ୍ଟ୍ରି ମାନେ ବି ପାଖେ ପାଖେ ଅଛେ ଡ଼କ୍ଟର ମାନେ ବି ରହୁଛନ୍ ପାଖେ ପାଖେ ତାକର୍ ଇ ସ୍ୱାସ୍ଥ୍ୟ ଅବସ୍ଥାକେ ଠିକ୍ କରବା ଲାଗି ଆର୍ ନକରୀ ଚାକରୀ ବି ପାଉଛନ୍ ଆର୍ ରୋଡ଼୍ ରାସ୍ତା ବି ବନାହେଇଛେ ଆଉ ଯେନ୍ ଜଙ୍ଗଲରେ ରହେଲେ ବି ତାକର୍ ରୋଡ଼୍ ରାସ୍ତା ସବୁ ସୁବିଧା କରାଯାଇଛେ ଆରୁ ଛୁଆମାନେ ବି ପଢ଼ି ପୁଢ଼ା ଯାଇପାରବେ ସିଆଡ଼କେ ସ୍କୁଲ ମାନକୁଁ ଆର୍ ତାକର୍ ହେ ଅଞ୍ଚଲନଁ ଜର୍ ଦେବାର୍ ନେ କି ଦେହି କାହାର୍ ଖରାପ୍ ହେଲେ ସେଥିରଲାଗି ହସ୍ପିଟାଲ୍ ମାନେ ବି ପାଖେ ପାଖେ ଖୁଲା ହେଇଛେ ତାକର୍ ଲାଗି ବହୁତ୍ ସୁବିଧା ମାନେ କରାହେଇଛେ ଆଉ ଚାଷ୍ ବାଡ଼ି ବି ସେମାନେ କରୁଛନ୍ ସେ ଜଙ୍ଗଲ ଏରିଆନୁ ତା'ର୍ ବାହାରେ ବି ସରକାର୍ ବି ତାହାକୁଁ ସାହାଯ୍ୟ କରୁଛେ ସେ ସବୁ ଚାଷ୍ ବାଡ଼ି କରବା ଲାଗିର୍ ଆଉ ଚାକିରି ମାନେ ବି କରୁଛନ୍ ପଢ଼ି ଲିଖି କରି ଚାକିରି କରି କରି ବାହାରେ ବି ରହୁଛନ୍ ଆଦିବାସୀ ମାନେ ତାକୁଁ ବହୁତ୍ ସୁବିଧା ମାନେ କରାହେଇଛେ